ମହାକବି ବାଲ୍ମୀକି ଙ୍କ ଶ୍ରେଷ୍ଠ ବ୍ୟକ୍ତି ଅନେକ କଥା ଗୁଡ଼ିକ ଅଛି ରାମାୟଣ ତାରା କାହାଣୀ ମହାକାନ୍ତ ଭ୍ରମର ଏକ ଅ ଅତିତ୍ୟ ଜୀବନ ଓ ମନରେ ଅନେକ ମୂଲ୍ୟବାନ ଶିକ୍ଷା ଦିଆଯାଏ ଦେଇଥାଏ ଶ୍ରୀରାମ ସୀତାଙ୍କ ପ୍ରେମ ଲକ୍ଷ୍ମଣ ଓ ହନୁମାନଙ୍କ ବନ୍ଦିତ୍ୱ ଓ ରାବଣଙ୍କ ନୀତିବାଣି ଗ୍ରହଣ ଏକ ଅନୁମୂଲ୍ୟ ଶିକ୍ଷକ ପ୍ରସ୍ତୁତ କରୁଛି ଏକ ଆଦିତ୍ୟ ଯାହାର ଗନ୍ତ ଯାହାର ମାନବ ସଂସ୍କାରୀ ଦୈନିକ ସାହିତ୍ୟିକ ଆଧୁନିକ ଓ ଧାରାବାହି ମୂଲ୍ୟ ବାଂ ଶିକ୍ଷା ବାଲ୍ମୀକି ଧାରା ମୂଲ୍ୟ ମୂଲ୍ୟ ଶିକ୍ଷା ଦେଇଥାଏ ବାଲ୍ମୀକି ମହାଗ୍ରନ୍ଥ ବିଭିନ୍ନ ଚରିତ୍ରକୁ ଏକ ଏକ ସନ୍ଦେଶ ଗୁଡ଼ିକ ରହିଥାଏ ରାମାୟଣ ସେମାନଙ୍କ ଭାଷା ଏତଟି ସମଗ୍ରମାନ ପରବର୍ତ୍ତୀ ଅନୁଭୂତି ରାମାୟଣ ମହାବାକ୍ୟ ଓ ଭାରତୀୟ ସାହିତ୍ୟ ଏକ ଅକ୍ରାନ୍ତି ଏହି ଗ୍ରନ୍ଥରେ ଶ୍ରୀରାମଙ୍କ ମୂଲ୍ୟବାନ ପଥ ତାଙ୍କ ଜୀବନ କଥା ଦର୍ଶାଇ ଥାଏ ରାମାୟଣର ଶ୍ରୀରାମ ଲକ୍ଷ୍ମଣ ସୀତା ହନୁମାନ ଭଲ ବା ବାଣୀ ସର୍ବଦା ଧାରାବାହିକ ପରିଚିତ ଏହି ଗ୍ରନ୍ଥରେ ଭାରତୀୟ ଓ ଧର୍ମ ଅମୂଲ୍ୟ ପ୍ରସ୍ତୁତି ଥରେ ପ୍ରକଟ ହୋଇଛି ରାମାଜନ ସେମାନଙ୍କୁ ସମାଜରେ ନିତତ୍ୱ ଉତ୍ସାବାଧିକ ଓ ସମୃଦ୍ଧତି ବିଚାରଧାରା ପ୍ରଦାନ କରୁଛି ଏହି ଗ୍ରନ୍ଥରେ ଅନେକ ମୂଲ୍ୟବାନ ସିଦ୍ଧାନ୍ତ ଓ ଉପଲବ୍ଧ ପ୍ରସ୍ତୁତ କରାଯାଇଛି ସେମାନଙ୍କୁ ପ୍ରସ୍ତୁତ ଜୀବନରେ ସାର୍ଥକ ଏବଂ ଶ୍ରେଷ୍ଠ ନେଇପାର ପାରି ଏକ ଗ୍ରାମୀୟ ମହାକବି ମହା ମହାରେ ବିଭିନ୍ନ ଚରିତ୍ର ଅର୍ଥନୀତି ଧର୍ମ ବିଜ୍ଞାନ ସାହିତ୍ୟର ପ୍ରାଚୀନ ଓ ଧାରଣାର ଏବଂ ଆଦର୍ଶ ବୋଧ ଉଦ୍ଦୀପନା ରହିଛି ଏହାରି ଶ୍ରୀରାମଙ୍କ ଉଚ୍ଚ ମାନବିତ ଋଣ ସୀତାଙ୍କ ସହିତ ସର୍ବୋତ୍ତମ ପ୍ରେମ ଲକ୍ଷଣଙ୍କ ସେବା ଭାବ ଅନୁଭାନ ଉନ୍ନତ ବୈଶ୍ୟ ତଥା ଏବଂ ରାବଣଙ୍କ ଓ ଦୁର୍ବିବେକ ମଧ୍ୟ ଧାରାବାହିକ ଶିକ୍ଷା ଶିଖାଇଛି ମହାକବି ଉଲ୍ଲେଖତ ଗୁଣ ଗୁଡ଼ିକ ପାଇଁ ଅମୂଲ୍ୟ ଶିକ୍ଷା ଆଦର୍ଶକତ ଧ୍ୟାନ ହେଇଛି ଏହି ଗ୍ରନ୍ଥରେ ରାମାୟଣଙ୍କ କଥା ମହାଭାରତ ରାଜନୀତି ଧାରାବାହିକ ଏବଂ ଦାୟିତ୍ୱ ପ୍ରତିଷ୍ଠାନ୍ତ ବିଦାୟରେ ଧୂନି କରେ ଗ୍ରନ୍ତତିତ ମହସ୍ତ ଏବଂ ପ୍ରଭାବିତ ଅନ୍ତର୍ଗତ ବହୁତ ଏହା ହେଲା ଭାରତୀୟ ସାହି ଧାରଣର ଏକ ଅଗ୍ରସର ବାକ୍ୟ ଏହି ବାକ୍ୟରେ ଶ୍ରୀରାମ ମୁଖ୍ୟ ଚରିତ୍ର ଗୁଡ଼ିକ ନି ଜୀବନ ସାରା ଧାରବାହିକ ଶିକ୍ଷା ମୂଲ୍ୟ ପ୍ରସ୍ତୁତ କରାଯାଏ ଏହି ଗ୍ରନ୍ଥରେ ସମସ୍ତ ଚରିତ୍ର ଏକ ଉତ୍ତମ ମନବୀତ ଗୁଣ ଶ୍ରେଷ୍ଠ ନୀତି ଧର୍ମ ଏବଂ ସମ୍ବନ୍ଧ ଧାରଣା କରେ ଏହାରେ ସୀତାଙ୍କ ସୀମା ଓ ହଲି ହତ୍ୟରୁ ସମ୍ବୋଦ୍ଧିତ ଘଟଣା ସହିତ ଶ୍ରୀରାମ କଥା ହିଁ କରାଯାଇଛି ଏହାରି